ଏଗାର ଅନେଶତ ଆଠଲକ୍ଷ ପଞ୍ଚାନବେ ହଜାର ଛଅଶହ ଅଣାଅଶୀ ସାତ ଲକ୍ଷ ପଞ୍ଚାନବେ ହଜାର ସାତଶହ ସତୁରି ତିନି ଲକ୍ଷ ପଞ୍ଚାନବେ ହଜାର ପାଞ୍ଚ ଶହ ଷାଠିଏ